ହଁ ଆମର ପାରିବାରିକ ରେସିପି ଅଛି ଯାହା ପୂର୍ବ ପିଢ଼ୀରୁ ବର୍ତ୍ତମାନ ପିଢ଼ୀ ପର୍ଯ୍ୟନ୍ତ ଲାଗି ରହିଛି ଆମ ଘରକୁ ପ୍ରଥମେ ନୂଆ ବୋହୁଟିଏ ଆସିଲେ କ୍ଷିରି କରିବାକୁ ପଡ଼ିଥାଏ ସେମିତି ମୋ ଶାଶୁ ଏଠିକି ଯେତେବେଳେ ବି ଆସିଥିଲେ ସେ କ୍ଷିରି ତିଆରି କରିଥିଲେ ତା ପରେ ମୁଁ ଯେତେବେଳେ ଆସିଲି ଏ ଘରକୁ ମୋତେ ବି ମା କହିଥିଲେ ଯେ କ୍ଷିରି କରିବାପାଇଁ ସେ ମୋତେ ଯେମିତି କ୍ଷିରି କରିବା ପାଇଁ କହିଲେ ମୁଁ ସେମିତି କ୍ଷିରି କରିଥିଲି ସେ ମୋତେ କହିଲେ ଯେ ଫାଷ୍ଟ ପ୍ରଥମେ ପାଣି ଦିଆ ହେବ ପାଣିରେ ହେଠୁ କ୍ଷୀର ଦିଆ ହେବ କ୍ଷୀର ପାଣି କ୍ଷୀର ଏକାଠି ତା ପରେ ଗରମ ହେଇକି ଫୁଟିବା ପରେ ତା ପରେ ଚାଉଳ ପକା ହେଇଥିଲା ତା ପରେ ସେଇଟା ବହୁତ ଦୁଇ ଘଣ୍ଟା ପରେ ପ୍ରାୟ ଭିଜି ଯାଇକି ପୁରା ଫିଟି ଯାଇଥିଲା ତା ପରେ ଯାଇ ସେଥିରେ କହିଥିଲେ ଫିଟିବା ପରେ ଚିନି ପକେଇବା ପାଇଁ କହିଥିଲେ ଚିନି ତା ପରେ ମିଲ୍କମେଡ଼ ପକାହେଇଥିଲା ତା ପରେ ଗୁଜୁରାତି ଗୁଣ୍ଡ ପକାହେଇଥିଲା ତା ପରେ ସେଇଟା ଯେତେବେଳକୁ ଲାଷ୍ଟରେ କ୍ଷିରି ହେଇଯିବ ତା ପରେ ଶାଶୁ କହିଥିଲେ ଯେ ସେଥିରେ ଗୁଆଘିଅ ଟିକେ ପକେଇବା ପାଇଁ ଗୁଆଘିଅ ହେଠୁ ପକେଇକି ସେଇଟା ବାହାର କରିଥିଲି ତା ପରେ ସମସ୍ତଙ୍କୁ ଖାଇବା ପାଇଁ ଦେଇଥିଲି ସମସ୍ତେ ଖାଇଲେ ଘରେ ସମସ୍ତେ ଶାଶୁ ଶଶୁର ଜେଜେମାଆ ଜେଜେବାପା ତାଙ୍କ ସ୍ଵାମୀ ସମସ୍ତେ ଖାଇଲେ ବହୁତ ପ୍ରଶଂସା କରିଥିଲେ ସେ ବି କହିଥିଲେ ବହୁତ ସ୍ୱାଦ ହୋଇଛି ବୋଲି ସମସ୍ତେ କହିଲେ ତା ପରେ ଆମ ତା ପରେ ଆମର ଏଇଟା ପିଢ଼ୀ ପରେ ପିଢ଼ୀ ଲାଗି ରହିଛି ତା ପରେ ଆମର ଯେତେବେଳେ ପୁଅ ବାହାଘର ହେବେ ବୋହୁ ଆସିବେ ବୋହୁକୁ ବି ମୁଁ ମଧ୍ୟ କହିବି ସେ କ୍ଷିରି ତିଆରି କରିବା ପାଇଁ ଆମର କ୍ଷିରିଟା ହେଉଛି ପାଞ୍ଚ ଦିନିଆ ଦିନ କ୍ଷିରି ତିଆରି କରାହବ ପାଞ୍ଚ ଦିନି ଦିନ ସମସ୍ତଙ୍କୁ କ୍ଷିରି ଦିଆ ହେବ ଆଉ ମୁହଁ ବୋହୁ ଯେଉଁ ଦେବ ବୋହୁ ମୁହଁ ମିଠା କରିବ